ହଁ ନମସ୍କାର କୁହନ୍ତୁ ହଁ ହଁ ଲକ୍ଷ୍ମୀପ୍ରିୟା ଦୋକାନରୁ କହୁଛି କୁହନ୍ତୁ

ହଁ ଆଜ୍ଞା ଶୁଣନ୍ତୁ ଆମ ଦୋକାନରେ ଯେଉଁ ଚାଉଳ ମିଳୁଛି ତାର ପୁରା ପୁରି ଭଲ କ୍ୱାଲିଟି ଶୁଣିଥିବେ ବି ଆମ ଦୋକାନ ର ମାନେ ନାଁ ଅଛି ତ ଆମର ବିଭିନ୍ନ ପ୍ରକାର ଚାଉଳ ମିଳୁଛି ଯେମିତି ଆମର ଉଷୁନା ଚାଉଳ ହୋଇଯାଉ ଆଉ ଆମର ବିରିୟାନୀ ଚାଉଳ ହୋଇଯାଉ ଅରୁଆ ଚାଉଳ ହୋଇଯାଉ ବିଭିନ୍ନ ପ୍ରକାର ଭଲ କ୍ୱାଲିଟି ର ଭଲ ମାନେ କମ୍ ଟଙ୍କାରେ ଭଲ ଜିନିଷ ପାଇପାରିବେ ଆପଣ ତ ଆମର ଯେମିତି ଉଷୁନା ଚାଉଳ କେଜି ଆମର କୋଡ଼ିଏ ଟଙ୍କା ହୋଇଯାଉଛି ଆଉ ଅରୁଆ ଚାଉଳ ଆମର ତିରିଶ ଟଙ୍କା କେଜି ପ୍ରତି ହୋଇଯାଉଛି ଆମ ବିରିୟାନୀ ଚାଉଳ ଶହେ ଟଙ୍କା ଏହି ସବୁ ଜିନିଷ ମିଳୁଛି ତ ଆପଣ କ'ଣ ନେବାକୁ ଚାହୁଁଛନ୍ତି କୁହନ୍ତୁ ନାଇଁ ଆପଣ ଥରେ ନିଅନ୍ତୁ ଦେଖନ୍ତୁ ଆମ ଦୋକାନ ର ନାଁ ଅଛି ସମସ୍ତେ ଆମର ଯେତିକି ସବୁ ଦୋକାନ ଦେଇଛନ୍ତି ଏଠି ସବୁ ଢ଼ାବା ବାଲୁ ସବୁ ଯେତିକି ଢ଼ାବା ବାଲା ଅଛନ୍ତି ସବୁ ମୋ ଠାରୁ ଚାଉଳ ସବୁ କିଣିକି ନିଅନ୍ତି ତ ସେମିତି କିଛି ଅସୁବିଧା ହେବନି କିଛି ଖରାପ ମାନେ ଆମ ଚାଉଳ ରେ ପାଇବେନି ମାଟି ଗୋଡ଼ି ଏସବୁ ପାଇବେନି ପୁରା ସଫା ଚାଉଳ ପୁରା ଭଲ ତ ଆପଣ ଆସନ୍ତୁ ଥରେ ନେଇକି ଦେଖନ୍ତୁ ତ ନେଇକି ଦେଖିଲେ ଜାଣିବେ ତ ସବୁ ଜିନିଷ ହେବ ତ ଆପଣ ହଁ ହଁ କୁହନ୍ତୁ

ହଁ ଆପଣ ଆସନ୍ତୁ କେତେ ଅଧିକ ଯଦି ଆପଣ ନେବାକୁ ଚାହୁଁଛନ୍ତି ତ ଆମେ ବି ଆପଣଙ୍କ ପାଇଁ କିଛି ଯଦି କିଛି ଅଧିକ ଚାଉଳ ନେବେ ତ ଆମେ ବି ଆପଣଙ୍କୁ କିଛି ଛାଡ଼ ଦେବୁ ଆସିକି ଦେଖିକି ନେଇକି ଯାଆନ୍ତୁ ଯେତିକି ନେବା ପାଇଁ ଚାହୁଁଛନ୍ତି ନିଅନ୍ତୁ କିଛି ବି ଅସୁବିଧା ହେବନି ତ ଆସନ୍ତୁ ନେଇକି ଯାଆନ୍ତୁ ଚାଉଳ ଶୁଣନ୍ତୁ ଶୁଣନ୍ତୁ ଟିକେ ଶୁଣନ୍ତୁ ଆପଣ ଆପଣଙ୍କର କେତେ କୁଇଣ୍ଟାଲ ମାନେ କେତେ ମାସ ପ୍ରତି ମାନେ କେତେ ଚାଉଳ ଆପଣଙ୍କର ଦରକାର ତିନି ରୁ ଚାରି କୁଇଣ୍ଟାଲ ଦରକାର ହେଉ ଠିକ୍ ଅଛି ତ କିଛି ଅସୁବିଧା ହେବନି ଆପଣଙ୍କୁ ପ୍ରତି ମାସରେ ଆପଣଙ୍କୁ ମିଳିଯିବ ନା ନା ସେଇଟା ଆପଣଙ୍କ ଇଏ ଆପଣ ଆଣିବେ ଗାଡ଼ି ଭଡ଼ା ସେ ସବୁ ଜିନିଷ ଆପଣଙ୍କ ଦାଇତ୍ୱ ଆପଣ ଖାଲି ଆସିବେ ବାସ୍ ଏଇଠୁ ଆମର ଚାଉଳ ଯେତିକି କହିଲେ ଆପଣ କିଛି ଅସୁବିଧା ହେବନି ଆପଣଙ୍କୁ ସେତିକି ମିଳିଯିବ ବାକି ଯାହା ଗାଡ଼ି ଭଡ଼ା ଏସବୁ ସେସବୁ ଜିନିଷ ଆପଣ ବୁଝିବେ ହେଉ ଠିକ ଅଛି ଆପଣ ଏବେ ଆସନ୍ତୁ ଆପଣ ନେଇକି ଯାଆନ୍ତୁ ଚାଉଳ ଆପଣ ଦେଖିବେ ଆଗେ ଆସିକି ନେଇକି ଯାଆନ୍ତୁ ଚାଉଳ ଆପଣ ଦେଖିବେ ଆଉ ସବୁ ଜିନିଷ ଭଲ ହେଉ ଠିକ୍ ଅଛି ରଖୁଛି